କୃଷି ଗୁଟେ ଏନ୍ତା ଜିନିଷା ଏ ବର୍ତ୍ତମାନ୍ ସମୟରେ ଲୋକ୍ ଇଟାକେ କର୍ବାକେ ପ୍ରାୟ ପସନ୍ଦ୍ ନାଇକର୍ବାର୍ ଲେକିନ୍ କୃଷି କାଣନ ତାର୍ ପନିପରିବାର ଚାହିଦା କମିଯାଉଛେ ବଜାର୍ରେ ତ ଲୋକ୍ କୃଷିିକେ ଚାଷୀ ତାର୍ମାନେ ହେତ୍କି ବେଶି ଗୁରୁତ୍ଵ ନେଇ ଦେବାର୍ ଯାହା ଦ୍ୱାରାକିି ଆମର୍ ସମାଜ୍ ସେଥିପ୍ରତି ଚାଷ୍ କମ୍ ହେବାର ଦ୍ୱାରା ଚାହିଦା ବେଶି ବଢ଼ୁଛେ ଲୋକ୍ ବୁଝିିନିପାର୍ବାର୍ ଚାଷ୍କେ କମ୍ କରୁଚନ୍ ଚାଷୀ କାଣନ ଇଥର ଧାନ୍ର ରେଟ୍ ନେଇ ବଢ଼ିପାର୍ବା ଏଥିରଲାଗି ବୋଲିକରି